ଆପଣ କେଉଁଠି ବଗିଚା କରି ମୁଁ ମୋ ବଗିଚା ଆଗଣାରେ କରିଥାଏଁ କାରଣ ଅଗଣାରେ କରିବା ଦ୍ୱାରା ବହୁତ ସହଜ କାରଣ ଆମ ଆଖି ସାମ୍ନାରେ ଆମ ଅଗଣା ରୁହେ ଓ ତା' ଦ୍ୱାରା କିଏ ଅଗଣାରେ କଲେ କିଏ କ'ଣ ଆସିଲେ କିଏ କ'ଣ ଗଲେ ସବୁ ଜଣା ପଡ଼ିଥାଏ ଗାଈ ଗୋରୁ ବି ପଶିଲେ ମଧ୍ୟ ଜଣା ପଡ଼ିଯାଏ ଯାହାଦ୍ୱାରା ବଗିଚାରେ କରିବା ଦ୍ୱାରା ଆମର ବହୁତ ଭଲ ହୋଇଥାଏ କ୍ଷତି ବି ମଧ୍ୟ କିଛି ହୋଇନଥାଏ ଆଉ ଛାତରେ କରିବା ଛାତ ଉପରେ ବି ଜଣେ ଜଣେ କରନ୍ତି ଛାତରେ କରିବା ଦ୍ୱାରା ମୋର ଯେତିକି ଭଲ ସେତିକି ଖରାପ ଭଲଟା ହେଉଛି ମାନେ ଛାତ ଉପରେ କେହି ଯିବାଆସିବା କରିପାରିବେ ନାଇଁ କିଏ ବି ଯାଇ ଆସିପାରିବ ନାହିଁ ମାନେ ଏମିତିରେ ସୁରକ୍ଷିତରେ ରହିବ ବଟ୍ ତା'ର କେତେଟା ଆଉ ଗଛ କ'ଣ ମାନେ ଅସୁବିଧାଟା ହେଉଛି ମାନେ ଶହେଥର ଯିବାଆସିବା ଛାତଯାକ ପାଣି ଦେଲାବେଳେ ଅସୁବିଧା ହବ ଛାତ ଉପରେ କଲେ ଯାହାର ପାଣି ଟାଙ୍କି ତାକୁ ବହୁତ ଅସୁବିଧା ଲାଗିବ ତଳୁ ପାଣି ନେଇକି ଯାଅ ଉପରେ ଦେ ଶହେଥର ଯିବାଆସିବା ଏମିତି କଲେ ବହୁତ ଅସୁବିଧା ଯାହାଦ୍ୱାରା ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଲୋକମାନେ